ବର୍ତ୍ତମାନ ଯୁଗରେ ଗେମିଙ୍ଗର ସ୍ଥାନ ବହୁତ ଉପରେ ଆଗକାଳରେ ଲୋକମାନେ ଅଫଲାଇନ୍ ମାଧ୍ୟମରେ କିମ୍ବା ଲୋକମାନେ ଘର ପାଖରେ ଯାଇକି ଏକଜୁଟ୍ ହେଇକି ସାଙ୍ଗସାଥୀ ସମସ୍ତେ ଖେଳୁଥିଲେ ଆମ ବେଳେ ମଧ୍ୟ ଆମେ ସେମିତି ଖେଳୁ କିନ୍ତୁ ବର୍ତ୍ତମାନ ଏତେ ଡେଭଲପ୍ ହେଇଗଲାଣି ଯେ ପିଲାମାନେ ଛୋଟ ଛୋଟ ପିଲାମାନେ ମଧ୍ୟ ସ୍କୁଲକୁ ନ ଯାଇକି ଗେମ୍ ଖେଳୁଛନ୍ତି ଗେମ୍କୁ ନେଇକି ବହୁତ ଲୋକ ମଧ୍ୟ ସୁଇସାଇଡ଼୍ କଲେଣି ଛୋଟ ଛୋଟ ପିଲା ଯେଉଁମାନେ ପଇସା ଇନଭେଷ୍ଟ କରୁଛନ୍ତି ଏବଂ ଭାବୁଛନ୍ତି ଯେ ହଁ ସେମାନେ ପଇସା ପାଇଯିବେ ନ ପାଇଲେ ସୁଇସାଇଡ଼୍ କରିଦେଉଛନ୍ତି ତ ବର୍ତ୍ତମାନେ ଗେମିଙ୍ଗ ଯେତେ ଭଲ ହେଲାଣି କିନ୍ତୁ ତା'ର ବହୁତ ଖରାପ ବି ହେଲାଣି ଆ ଆଗକାଳରେ ଲୋକମାନେ ପାଖାପାଖି ବସିକି ଘରଲୋକଙ୍କ ପାଇଁ ଟାଇମ୍ ଦେଇକି କଥା ହେଉଥିଲେ କିନ୍ତୁ ବର୍ତ୍ତମାନ ପିଲାମାନେ ମାନେ ଶୋଇଲେ ଉଠିଲେ ବସିଲେ ସବୁବେଳେ ସେଇ ଗେମ୍ ଗେମ୍କୁ ଏବେ ପବ୍ ଜି ଫ୍ରି ଫାୟାର୍ ଯାହା ବି ଗେମ୍ ବାହାରିଛି ଲୋକମାନେ ସେଇ ପିଲା ବା ଛୋଟ ଛୋଟ ପିଲାମାନେ ସେଇ ଗେମ୍କୁ ନେଇକି ଏତେ ପାଗଳ ଯେ ପିଲାମାନେ ଆଉ କିଛି କରୁନାହାଁନ୍ତି ପାଠପଢ଼ା ବନ୍ଦ କରିକି ବି ସେଇ ଗେମ୍ ଖେଳୁଛନ୍ତି ସେଇଥିରେ ପଇସା ଇନଭେଷ୍ଟ କରୁଛନ୍ତି ଏବଂ ଅଯଥାରେ ନିଜେ ମୁଣ୍ଡ ଖରାପ କରୁଛନ୍ତି ନିଜ ଟାଇମ୍ ୱେଷ୍ଟ କରୁଛନ୍ତି ନିଜ ଆଖି ଖରାପ କରୁଛନ୍ତି ସବୁପ୍ରକାର କାମ ସେଇ ଗୋଟିଏ ଥିରେ ହିଁ କରୁଛନ୍ତି